ସରକାର ସ୍କୁଲ ଆଉ କନଭେର୍ଟ ଖୋଲିବା ଦ୍ଵାରା ପିଲାମାନେ ବହୁତ ଭଲ ମଣିଷ ହେଇଛନ୍ତି ଗାଁରେ ପିଲାମାନେ ବହୁତ ଭଲ ବି ମଣିଷ ହଉଛନ୍ତି ସରକାର ଯାହା କରୁଛନ୍ତି ଆଗକୁ ବି ଯାହା କରିବେ ସମସ୍ତଙ୍କ ଭଲ ପାଇଁ କରିବେ ସରକାର ପାଠ ପଢ଼େଇବା ପଦ୍ଧତିଟା ମାନେ ଏତେ ଉନ୍ନତକାର କରିଛନ୍ତି ଯାହାକି ତାଙ୍କୁ ଧନ୍ୟବାଦ ବି ଦେଲେ କମ ହବ ଆମେ ପାଠ ପଢ଼ିଲେ ପିଲାମାନଙ୍କୁ ବି ପଢ଼େଇଲେ ଆଉ ଚାକିରି ବି କଲେ ଚାକିରି କରି ନିଜ ପରିବାରବି ପୋଷୁଛେ ଅନ୍ୟକୁ ବି ପୋଷୁଛେ ସମସ୍ତେ ଏଇ ଭଳିଆ ରହିଲେ ବହୁତ ଭଲ ପାଠ ନ ପଢ଼େଇ ପିଲାମାନଙ୍କୁ ଘରେ ରଖିବାଟା ଭଲ ନୁହେଁ